ତିନି ଜାନୁଆରୀ ଦୁଇହଜାର ବାର ସତର ମେ ଦୁଇହଜାର ତେର ଚଉଦ ଜୁନ୍ ଦୁଇହଜାର ପନ୍ଦର ବାର ଜୁଲାଇ ଦୁଇ ହଜାର ଅଠର ତେର ଅଗଷ୍ଟ ଦୁଇହଜାର ବାଇଶି